ଏହି ଜିନିଷ ଟିକିଏ ରଙ୍ଗ ନଥିବାରୁ ଟିକିଏ ମନ କଷ୍ଟ ହେଲା ତା'ପରେ ମୋ ଜିଲ୍ଲାରେ ଏସବୁ ତିଆରି ହେଉଥିବାରୁ ମନ କଷ୍ଟ ଲାଗିଥିଲା ତା'ର ମୂଲ୍ୟ ବହୁତ ଅଧିକ ଥିବାରୁ ସମସ୍ତେ କିଣିବା ପାଇଁ ସମ୍ଭବ ହେଉନଥିଲା ହୁଏତ କମ୍ ଦାମ୍ ହୋଇଥିଲେ ମୁଁ ଆଉ ଗୋଟେ ଦୁଇଟା ଘର ପାଇଁ ଆଣିଥାନ୍ତି